ସବୁଜ ଏବଂ ସ୍ୱଚ୍ଛ ପରିବେଶ ସୁରକ୍ଷା ପାଇଁ ଆମମାନଙ୍କୁ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବା ଆବଶ୍ୟକ ଏବଂ ନିଜ ପରିବେଶକୁ ସୁରକ୍ଷା କରିବା ପାଇଁ ପ୍ଲାଷ୍ଟିକ୍ ଦ୍ରବ୍ୟର ବ୍ୟବହାର କରିବା ବ୍ୟବହାରକୁ କମେଇବାକୁ ପଡ଼ିବ ପ୍ରଦୂଷଣକୁ ବାୟୁ ପ୍ରଦୂଷଣକୁ କମେଇବାକୁ ପଡ଼ିବ ଏବଂ ଜଳ ପ୍ରଦୂଷଣକୁ ମଧ୍ୟ କମେଇବାକୁ ପଡ଼ିବ ଏହାର ସଠିକ୍ ପରିଚାଳନା କରିପାରିଲେ ଆମେ ଆମ ପରିବେଶକୁ ସୁରକ୍ଷା କରିପାରିବା ସୁସ୍ଥ ରଖିପାରିବା